ହଁ ଆଜିକାଲି ପିଲାମାନଙ୍କର ଅର୍ଧକ ସ୍କ୍ରିନ ଟାଇମ୍ କାରଣରୁ ଆଜିକାଲି ପିଲାମାନେ ଗେମ୍ ଖେଲନ୍ତି ନାହିଁ କାରଣ ପିଲାମାନେ ସବୁବେଲେ ଫୋନ୍ ଆକା ଚଲାନ୍ତି ଆଉ ସେ କାରଣର ତାଙ୍କର ଦେହ ଭଲ ନ ରହିବ ଫୋନରୁ ଯେଉଁ ରେଡ଼ିଏସନ୍ ବାହାରେ ସେ ରେଡ଼ିଏସନ୍ ପିଲାମାନଙ୍କର ଦେହ ପାଇଁ ଟିକେ ବି ଭଲ ନାହିଁ ସେଟା ପାଇଁ ପିଲାମାନଙ୍କୁ ଫୋନ ଦେବା ଉଚିତ ନୁହେଁ ପିଲାମାନଙ୍କ ଅର୍ଧକ ଖେଲିବା ପାଇଁ ଉତ୍ସାହିତ କରିବା ପାଇଁ ବାପା ଏବଂ ମାଙ୍କୁ ପିଲାମାନଙ୍କୁ ଫୋନ ଦେବା ଉଚିତ ନାହିଁ ସେମାନଙ୍କୁ ଉତ୍ସାହ କରିବା କରିବା ଯେ ବାହାରେ ଯାଇ ଖେଲି ଆସେ ବାପା ଘରେ ରହିକିନା ତୋର ଦେହ ବେଶୀ ଭଲ ରହିବ ନାହିଁ